ହଁ ହଁ ମୁଁ ହେଲେ ଯୋଉ ଆସି ସାରିଲଣି ସାତ ଆଠ ଦିନ ହେଲାଣି ଆଉ ହଁ ଭଲ ଅଛୁ ଆଉ ହୁଁ ହୁଁ ହଁ ରହିବା ଦୁଇ ଚାରି ଓଳି ଆହୁରି ଆହୁରି ଦୁଇ ଚାରି ଓଳି ରହିବି ତୁମେ ଆସ କେବେ ବୁଲିକରି ଯାଅ ହଁ କି କି ଦୋକାନ ଦେଇଛ ଓହୋ ତା'ହେଲେ ହୁଁ ସିଙ୍ଗଡ଼ା କି ବରା ମାନେ କରୁଛ କୋଉଟା ଭଲଟା କହିଲି ବରା ଅଛି ସିଙ୍ଗଡ଼ା ମାନେ ଯୋଉଟା ତିଆରି କରୁଛ ଯୋଉଟା ଓହୋ ଯିବା ହଁ ହଁ ଯିବି ଆଉ ଧରିକିରି ପୁଅକୁ ଝିଅକୁ ଧରିକି ଯିବି ଆଉ ଏଇ କାଲି ପରଦିନ ଭିତରେ ଯିବି ପହଞ୍ଚିବି ହଁ ହଁ ଏଇ କାଲି ପରଦିନ ଭିତରେ ଗଲେ ଖାଇବାକୁ ରହିବି ଆଉ ପାଞ୍ଚ ଓଳି ରହିବି ଆଉ ପାଞ୍ଚ ଓଳି ଭିତରେ ରହିକି ଯିବି ହଁ ହଁ ଶୀତ କରୁଛି ଯେ ସେତେ ଟିକେ କମି ବଢ଼ିଯାଇଛି ଟିକେ ଶୀତଟା ଆଉ ହଁ ଯିବି ଆଉ ହଁ ହଁ ହଁ ହଁ